ମୁଁ ଅନଲାଇନ୍ରୁ ଗୋଟେ ଦୁଇଦିନ କି ତିନଦିନ ହେଲା ଗୋଟେ ହେଡ଼୍ଫୋନ୍ ମଗେଇଥିଲି ଯେଉଁଟାକୁ ମୋତେ ଆଜି ଫାଷ୍ଟ୍ ଟାଇମ୍ ଲାଗୁଛି କିଛି ଗୋଟେ ମଗେଇକି ମୁଁ ଗୋଟେ ବହୁତ ଭଲ କାମଟେ କରିଛି ସେ ଅନଲାଇନ୍ରୁ ସେ ଜିନିଷଟା ମଗେଇକି କାହିଁକିନା ସେ ହେଡ଼୍ଫୋନ୍ଟି ମୁଁ ଆଗରୁ ବି କିଣିଛି ବହୁତସାରା ହେଡ଼୍ଫୋନ୍ ଏମିତି ନୁହଁ ଯେ ମୁଁ ଆଗରୁ କିଛି କିଣିନି ମୁଁ ଆଗରୁ ବି ବହୁତ ହେଡ଼୍ଫୋନ୍ କିଣିଛି କିନ୍ତୁ ମୋତେ ଏ ହେଡ଼୍ଫୋନ୍ଟି ବେଶୀ ଭଲ ଲାଗିଲା ମୋ ମନକୁ ପୂରା ପାଇଗଲା ପୁରା ମାନେ ବଢ଼ିଆ ଲାଗିଲା ମାନେ ଯୁଆଡ଼େ ଗଲେ ତା'ର ବ୍ୟାଟେରୀ ବ୍ୟାକ୍ଅପ୍ ବି ବଢ଼ିଆ ଅଛି ବ୍ୟାଟେରୀ ପାଖାପାଖି ଫୋଟିଫାଇବ୍ ଆୱାରସ୍ ପେ ସେମିତି ବ୍ୟାକ୍ଅପ୍ ଦେଉଛି ଆଉ ଏମିତି ତ ଏତେ ଇଜିଲି ତ ମିଳୁନି ମଜା ଲାଗୁଛି ମାନେ ବେଶ୍ ବି ଗୀତ ବି ଶୁଣିବାକୁ ମାନେ ପୁରା ଫିଲ୍ ହେଇଯାଉଛି ସେଥିରେ ଗୀତ ଶୁଣିଲେ ଆଉ ସେଥିରେ କଥାବାର୍ତ୍ତା ହେଲେବି ପୂରା କ୍ଲିଅର୍ଲି ମୁଁ ଯାହା ସହିତ କଥା ହେଉଛି ତାଙ୍କୁ ବି ଶୁଭୁଛି ମୋତେ ବି ଶୁଭୁଛି କିଛି ମାନେ ପ୍ରୋବ୍ଲେମ୍ ହେଉନି କଥାବାର୍ତ୍ତାରେ ଆଉ ତା'ପରେ ହେଡ଼୍ଫୋନ୍ ବି ମୋତେ ଟିକିଏ ମାନେ ବହୁତ ସହଜ ହଉଛି କ୍ୟାରୀ କରିବାପାଇଁ ଆଗରେ କ'ଣ ଥିଲା କି ୱାୟାର୍ ହେଡ଼୍ଫୋନ୍ ହଁ ୱାୟାର୍ ହେଡ଼୍ଫୋନ୍ ଥିଲା କିନ୍ତୁ ଏବେ ମୁଁ ୱାୟାର୍ଲେସ୍ଟା ମଗେଇଛି ନା ତ ସେଇଟା ଗୋଟେ ବଢ଼ିଆ ଲାଗୁଛି ସବୁବେଳେ ସେ ଗୋଟେ ଝୁଲିଥିବ ସେ ଫାସୀର ରଡ଼ ପରି ସେମିତି ଝୁଲିଥିବ ତ ସେମିତି ଭଲ ଲାଗୁଥିଲାନି ଏବେ ୱାୟାର୍ଲେସ୍ ମଗେଇଛି ଯେତେବେଳେ ବି ଇଚ୍ଛା ହେଉଛି ଯେତେବେଳେ ଜଷ୍ଟ୍ କାଢ଼ିବ କାନରେ ଲଗେଇବ ଗୀତ ଶୁଣିବ ଏନ୍ଜୟ କରିବାଟା କିଛି ଜଣାପଡ଼ୁନି ଆଉ ହେଡ଼୍ଫୋନ୍ ଆହୁରି ଗେମ୍ ଖେଳିଲାବେଳେ ବି ଆଗେ ସେ ବ ୱାୟାର୍ ଲଗେଇକି କେତେ ଗେଂଜିବ କେତେ ସେ ଅଧା ସୁଭୁଥିବ ଅଧା ଗୋଟେ ସାଇଟ୍ ସୁଭୁଧିବ ଗୋଟେ ସାଇଟ୍ ଖରାପ ହେଉଥିବ ସେମିତି ବି ହେଉନି ଏ ହେଡ଼୍ଫୋନ୍ରେ ମଜା ଲାଗୁଛି ଯାହାବି ହେନେ କମ୍ପାନୀ ବି ଭଲ ନା ଆଉ ବୋଟର ମୋତେ ଶସ୍ତା ବି ପଡ଼ିଲା ଅଫର୍ରେ ବଢ଼ିଆ ଲାଗିଲା ଏ ଯେଉଁଟାକି ପନ୍ଦରଶହ କି ଅଠରଶହ ଥିଲା ମୋତେ ବର୍ତ୍ତମାନ ସେଇଟା ନଅଶହ ନାଇଁ ଆଠଶହଅଶୀ ଟଙ୍କାରେ ମୋତେ ମିଳିଗଲା କିନ୍ତୁ ମୋତେ ସେଇଟା ବି ବହୁତ ଖୁସି ଲାଗିଲା ଯେ ମୋତେ ଅଫର୍ରେ ମୋତେ ଏତେ ଇଜିଲି ଶସ୍ତାରେ ମିଳିଗଲା ହେଡ଼୍ଫୋନ୍ଟି ଏଥିରେ ଗେମ୍ ଖେଳିଲେ ବହୁତ ମଜା ଲାଗୁଛି ଏତେ ଶସ୍ତା ପ୍ରାଇସ୍ ବହୁତ ଭଲ ଅଛି ଦେନ୍ ଭଲ ଲାଗିଲା ଆଉ ସେଇଟା ମୁଁ ଗୋଟେ ସେୟାର୍ କରିବାକୁ ଚାଁହୁଥିଲି ତାକି ଆପଣମାନେ ବି କିଣନ୍ତୁ ଆପଣମାନଙ୍କୁ ବି ଏହାର ବେନିଫିଟସ୍ ୟୁଜ୍ କରିପାରନ୍ତୁ ଆଉ ଯେତେ ହେଁ ଏଇଟା ବି ମୁଁ ଚାହେଁକି ଏଇଟା ଯେତେ ଲୋକଙ୍କ ଭିତରେ ଏଇଟା କିଣିବେ ଯେତେ ଲୋକ ତାଙ୍କୁ ବି ଭଲ ଲାଗିବ ମୋର ହୋପ୍ଟି ଏତିକି ଅଛି ଆଉ